ଆମେ ପ୍ରାୟତଃ ବସ୍ରେ ଯିବା ଆସିବା କରୁ ବସ୍ ବସ୍ରେ ଡ୍ରାଇଭର ସିଟ୍ ସମସ୍ତଙ୍କ ଆଗରେ ଥାଏ ତା ପାଖରେ ତା ପାଖରେ ଅନ୍ୟମାନଙ୍କର ସିଟ୍ ଥାଏ ଉପରେ ଉପରେ କ୍ୟାରିଅର ଥାଏ ଯାହାକି ଆମର ସାମାନ ରଖିବା ପାଇଁ ଝରକା ସିଟ୍ ସାଇଡ଼ରେ ଝରକା ଥାଏ ବସ୍ ପେଟ୍ରୋଲରେ ପରିଚାଳିତ ହୁଏ ବସ୍ରେ ଆମେ ବହୁତ ଲୋକ ଯାତ୍ରା କରିଛୁ ବସ୍ ଏପରି ଏକ ଏପରି ଏକ ଯାନ ଯୋଉଥିରେ କିି ବହୁତ ଲୋକ ଯାଆନ୍ତି ବସରେ ରାଇଟ୍ ସାଇଡ୍ ଲେଫ୍ଟ ସାଇଡ୍ ଦୁଇ ସାଇଡ୍ରେେ ସିଟ୍ ଥାଏ ଉପରେ କ୍ୟାରିଅର ଥାଏ ଯାହାକି ଯେଉଁମାନେ ବି ତାଙ୍କର ଜିନିଷ ଧରିକି ଯାଆନ୍ତି ସେ କ୍ୟାରିଅର ଉପରେ ରଖନ୍ତି ବସ୍ର ସାମ୍ନାରେ ଡ୍ରାଇଭର ସିଟ୍ ଥାଏ ଷ୍ଟିଅରିଙ୍ଗ୍ ଥାଏ ଆଉ ତଳେ ବ୍ରେକ୍ ଯାହା ଡ୍ରାଇଭର ଡ୍ରାଇଭର ବ୍ୟବହାର କରିଥାଏ ବସ୍ରେ ଡ୍ରାଇଭର ପଛଆଡ଼େ ମଧ୍ୟ ସିଟ୍ ଥାଏ ଯାହାକି ପେସେଞ୍ଜରମାନଙ୍କ ପାଇଁ ବସ୍ରେ ଯିବା ଆମକୁ ବହୁତ ଭଲ ଲାଗେ ଆମେ ପ୍ରାୟତଃ ବସ୍ରେ ଯିବା ଆସିବା କରୁ ବସ୍ ପେଟ୍ରୋଲ ଦ୍ୱାରା ପରିଚାଳିତ ହୁଏ ବସ୍ରେ ଆମେ ସବୁଆଡ଼େ ଯିବା ଆସିବା କରିଥାଉ ପ୍ରାୟତଃ କଲେଜ ଗଲେ ବି ମଧ୍ୟ ଆମେ ବସ୍ରେ ଯାଇଥାଉ ବସ୍ରେ ଗଲେ ବହୁତ ଭଲ ଲାଗେ ସାଙ୍ଗମାନଙ୍କ ସହ ସବୁ ମିଶି ଆମେ ବସ୍ରେ ଯାଉ ଆଉ ବସ୍ରେ ଗଲେ ଆମକୁ ସିଟ୍ ଦିଅନ୍ତି ବସ୍ରେ ଡ୍ରାଇଭର କଣ୍ଡକ୍ଟର ହେଲ୍ପର ତିନି ଜଣ ଥାନ୍ତି ଡ୍ରାଇଭର କାମ ହେଉଛି ଗାଡ଼ି ଚଲେଇବା କଣ୍ଡକ୍ଟର କାମ ହେଉଛି କଲେକ୍ସନ ପଇସା କଲେକ୍ସନ କରିବା ହେଲ୍ପର କାମ ହେଉଛି କିଏ କୋଉଠକି ଯିବ ତାକୁ ପଚାରି ବସ୍ରେ ଚଢ଼େଇବା ଆଉ ତାର ଜିନିଷ ରଖିବା ଏହା ହେଉଛି ହେଲ୍ପରର କାମ ହେଲ୍ପର ବହୁତ ହେଲ୍ପ କରି ବସରେ ଯାଉଥିବା ଲୋକ ଆମେ ସମସ୍ତେ ବସ୍ରେ ଆମେ ବହୁତ ଦୂରକୁ ବସ୍ରେ ଯାତ୍ରା କରିଛୁ ଆମେ ସବୁଆଡ଼େ ବସ୍ରେ ଯାଉ ବସ୍ରେ ଯିବା ପାଇଁ ଆମକୁ ବହୁତ ଭଲ ଲାଗେ ବସ୍ ଏପରି ଏକ ଗାଡ଼ି ସେଥିରେ ସମସ୍ତେ ଖୁସିରେ ଯାଆନ୍ତି ବସ୍ ସାଇଡ୍ ସିଟ୍ର ସାଇଡ଼ରେେ ଝରକାମାନ ମଧ୍ୟ ଥାଏ ଝରକାରେ ଗ୍ଲାସ୍ ମଧ୍ୟ ଲାଗିଥାଏ ତା ଉପରେ ଷ୍ଟିୟରିଂ ଥାଏ ଜିନିଷ ରଖିବା ପାଇଁ ତାପରେ ବସ୍ରେ ଟି ଭି ମଧ୍ୟ ଲାଗିଥାଏ ବସ୍ରେ ବସ୍ ପେଟ୍ରୋଲ ଦ୍ୱାରା ପରିଚାଳିତ ହୋଇଥାଏ ଡ୍ରାଇଭର ବସ୍ ଚଲାନ୍ତି ଆଉ ହେଲ୍ପର ସବୁ ପ୍ରକାର ହେଲ୍ପ କରନ୍ତି କିଏ କୋଉଠି ଗଲା ନ ଗଲା ଉଠିଲା ସବୁ ଡ୍ରାଇଭର୍ ହେଲ୍ପ ହେଲ୍ପର୍ ହେଲ୍ପ କରୁଛନ୍ତି